ପୁଅ ବାହାଘର ହଁ ପୁଅ ବାହାଘର ଫଟୋ କ'ଣ କହିଲେ ଦେଲେ ଆଉ ଚନ୍ଦନ ଚନ୍ଦନ ଫଟୋ ଷ୍ଟୁଡ଼ିଓ ତ ସବୁ ସରିଗଲାଣି ଆଉ ଅଇକା ବାହାଘରକୁ ଫଟୋଗ୍ରାଫର୍ ଦରକାର ତ ଆପଣ ସବୁ ଜିନିଷ ଦେବେ କେତେ କ'ଣ ପଇସା ନେବେ କହନ୍ତୁ ଆଜ୍ଞା ଆଜ୍ଞା

ଆଜ୍ଞା ଡ୍ରେସ୍ କୋର୍ଟ ଫୋର୍ଟ ସବୁ ଦେବେ ସେଇ ଷାଠିଏ ହଜାର ଭିତରେ ହେବନି

ଆଚ୍ଛା ଆଉ ମେକ୍ଅପ୍ ଫେକ୍ଅପ୍ ମେକ୍ ଅପ୍ ଆଚ୍ଛା ନାହିଁ ଆପଣ ଇଏ କରିବେନି ଏକ୍ସଟ୍ରା ଚାର୍ଜେସ୍ କେତେ ପଡ଼ିବ

ଫେବୃୟାରୀ ଚାରିରେ ମୋର ଅଛି ବୁଝିଲେ ତା' ଆଠ ଦିନ ଆଗରୁ ମୁଁ ଆଡ଼ଭାନ୍ସ କରିବି

ଝିଅ ଘରଟା ଏଇ ପାଖାପାଖି ଅଛି

ଏଇ ତିନି କିଲୋମିଟର ଭିତରେ ହବ ଝିଅ ଘର ଆଉ

ହଉ ଆଡ଼ଭାନ୍ସ ଦେଇ ଦେବି

ଆଚ୍ଛା ହଉ ଠିକ୍ ଅଛି ମୁଁ ଆପଣଙ୍କୁ କଣ୍ଟାକ୍ଟ କରିକି ଆପଣଙ୍କୁ ଆଡ଼ଭାନ୍ସ କରୁଛି ରଖୁଛି